ହଁ କୁହନ୍ତୁ ମ୍ୟାଡମ୍ ହେଲୋ ହଁ ମୁଁ ଫୋନ୍ କରିଥିଲି କି ଯେ ଆମ ଘରର ମାନେ କାଠ କବାଟ ଗୋଟେ ବନାହେବ କେମିତି କ'ଣ ସବୁ ଝରକା ଫରକା ବନାହେବ କେମିତି କ'ଣ ହଁ ନିଜ ଘର ପାଇଁ ତିନିଟା ଡୋର ବନାହେବ ତିନିଟା କବାଟ ନାଁ ନାଁ ସିଙ୍ଗଲ୍ ବାଲା ବାହାରେ ଲାଗିବ ଡବଲ୍ ବାଲା ମାନେ ଭିତରେ ଗୁଡ଼ା ସବୁ ଲାଗିବ ସିଙ୍ଗଲ୍ ବାଲା ତ କେମିତି କ'ଣ

ନାଇଁ ନାଇଁ ଭଲ ରେଟ୍ର ମାନେ ଭଲ କାଠ ଥିବ ଯାହା ଯେମିତି ମାନେ ଦେଖିବାକୁ ସୁନ୍ଦର ମଜବୁତ ଲାଗୁଥିବ ସେମିତିଆ କାଠର ଆମେ ବନେଇବାକୁ ଚାହୁଁଛୁ ଆପଣ କେତେ କ'ଣ କେମିତି ରେଟ୍ ଲଗେଇବେ କହିଦିଅନ୍ତୁ ହଁ ହଁ କ'ଣ ଶାଳ କାଠ କି ଶାଗୁଆନ କାଠ ହଁ ତାହେଲେ ମୋତେ ଭଲ ଲାଗିବ ବୋଲେ ମୁଁ ଆଖପାଖର ଲୋକଙ୍କୁ ବି ନେବି ତାଙ୍କେବି ବି ମତେ କହୁଥିଲେ କି ଯେ ଆମର ବି କ'ଣ ଦରକାର ଅଛି ତୁ ଆଗେ ବୁଝାବୁଝି କରି ନେଇଆ କି ବୁଝେ ତାହେଲେ ମୋତେ କହିଲେ ବି ଆମେ ବି ଆମର ବନେଇବୁ ଯଦି ଭଲ ରହିବ ତାହେଲେ ଆମେ ବନେଇପାରିବୁ ଏଇଥିପାଇଁ ଓଃ ହଁ ତାହେଲେ ମୋତେ ଭଲ କାଠ ଟିକେ ଦରକାର ଆପଣ ରେଟଟା ଟିକେ ଭଲ ଲଗେଇବା ବୋଲେ ତାହେଲେ ମୋତେ ନେଇଯିବି ଲୋକମାନେ ଯିବି ଯାହାହେଉ ମୋ ଦ୍ୱାରା ହେଇପାରିଲା ତାହେଲେ ଅଲଗା ଲୋକମାନେ ଦେଖିକିବି ବନେଇବେ ତାଙ୍କ ଘର ପାଇଁ ତାହେଲେ ଆପଣ ଟାଇମ୍ କେତେଟାରୁ କେତେଟା ଓଃହ ଓହଃ ଓହଃ ତାହେଲେ ହଁ ଝରକା ବି ହଁ ଲୁହା ଝରକା ବି ସାଇଡ୍ରେ ବି ଦେବା ପାଇଁବି ହଁ ଲୁହାର ଯୋଉ ଥିବ ଝରକା ଗୁଡ଼ା ହଁ ଭିତରେ କାଠର ଡିଜାଇନ ଥାଏ ଦେଖିବା ପାଇଁ ଆଜିକା ମାନେ ଯୋଉ ଆଜିକା ଡେଟ୍ରେ ବାହାରେ ଯୋଉ ସାମ୍ପୁଲ ନ ଥାଉ ଭଲ ଲାଗେ କାଠ ଗୁଡ଼ାକ ଦେଖିକି ମଝିରେ ଥାଏ ସେଇ ଗୁଡ଼ାକ ହିଁଁ ମୁଁ ପଚାରୁଥିଲି ହଉ ଠିକ୍ ଅଛି ତାହେଲେ ମୁଁ ତିନ୍ ତିନିଟା କି ଚାରିଟା ସୁଦ୍ଧା ମୁଁ ଆପଣଙ୍କ ପାଖରେ ଯିବି ହେଲା